ଲାଇଭ୍ ମଡ଼େଲ୍ କିମ୍ବା ସ୍ଥିର ଜୀବନ ସେଟ୍ ଅପ୍ ବିଷୟରେ ମୋର ସେପରି କିଛି ଅଭିଜ୍ଞତା ନାହିଁ ତଥାପି ମୁଁ ଯେତିକି ଜାଣେ ଲାଇଭ୍ ମଡ଼େଲ୍ ଯେଉଁମାନେ କରୁଛନ୍ତି ସେମାନେ କିଛି କଳାର ଅଧିକାରୀ ଯାହାଫଳରେ ସେମାନେ ଏସବୁ ଜିନିଷ ଲାଇଭ୍ରେ ଉପସ୍ଥାପନା କରିଥାନ୍ତି ଏବଂ ମୁଁ ଜାଣେ ଯେତିକି ଜାଣିଛି ଏହାଫଳରେ ସେମାନେ କିଛି ରୋଜଗାର ମଧ୍ୟ କରନ୍ତି ଯାହାକି ସେମାନଙ୍କୁ ରୋଜଗାର ପନ୍ଥା ଦେଇଥାଏ ଓ ସେମାନେ ସ୍ୱାବଲମ୍ବୀ ହୋଇପାରିଥାନ୍ତି ସେଥିପାଇଁ ଯେଉଁମାନେ ଏହି ଲାଇଭ୍ ମଡ଼େଲ୍ କରନ୍ତି ମୁଁ ଭାବେ ସେମାନଙ୍କର ଆତ୍ମ ପ୍ରଚେଷ୍ଟା ଓ ଆତ୍ମବିଶ୍ଵାସ ଅଧିକ ଥାଏ ଯାହାଫଳରେ ସେମାନେ ଏହା କରିପାରନ୍ତି ଏବଂ ମୁଁ ତ ସେଥିପ୍ରତି ଆଗ୍ରହୀ ନୁହେଁ ତଥାପି ମୁଁ ଚାହେଁ ଯେ ଅନ୍ୟମାନେ ଏହି ପ୍ରତି ଆଗ୍ରହ ହୁଅନ୍ତୁ ଓ ଏହି ଦିଗରେ କାର୍ଯ୍ୟ କରନ୍ତୁ